ବୌଦ୍ଧ ଜିଲ୍ଲାରେ ତ ବହୁତ ଗୁଡ଼େ ଚାଷ କରାଯାଏ ସେ ଭିତରୁ ତ ମୁଖ୍ୟତଃ ଫସଲ ଗୁଡ଼ିକ ହେଉଛି ଧାନ ଗହମ ଆଖୁ ଆଳୁ ପିଆଜ ବାଇଗଣ ଲଙ୍କା ଭେଣ୍ଡି କଖାରୁ ରସୁଣ ଇତ୍ୟାଦି କିନ୍ତୁ ସେସବୁକୁ ଆମେ ଘରେ ବ୍ୟବହାର କରିଥାଉ ଯେମିତି ରୋଷେଇରେ ସବୁ ବ୍ୟବହାର କରିଥାଉ ଏବଂ ଆମେ ଖାଇ ସାରିବା ପରେ ଯାହାସବୁ ବଳେ ସେସବୁ ଅନ୍ୟ ଦେଶମାନଙ୍କୁ ବିକ୍ରି ପାଇଁ ପଠାଯାଏ ଯେଉଁଦ୍ୱାରା କି ଆମର ଅର୍ଥନୀତିର ମଧ୍ୟ କିଛି ବୃଦ୍ଧି ହୋଇଥାଏ ତା ପରେ ଆମେ ଆକୁ ରୋଷେଇରେ ବ୍ୟବହାର କରିଥାଉ ଯେମିତି କି ଧାନରୁ ଚାଉଳ ହୁଏ ଗହମରୁ ଅଟା ହୋଇଥାଏ ଆଖୁରୁ ଗୁଡ଼ ହୋଇଥାଏ ଏବଂ ବିଭିନ୍ନ ପନିପରିବା ସବୁ ଆମେ ତରକାରୀ କରି ଏହିସବୁ ଏହି ଭାବରେ ଆମେ ବ୍ୟବହୃତ କରିଥାଉ